ହଁ ମୁଁ ଟ୍ୟାପ ପାଣି ପାଉଛି ଏବଂ ଏହା ପାଇବା ଦ୍ୱାରା କଣ ହଉଚି ନା ମୋର ଜୀବନ ଚର୍ଯ୍ୟାରେ ମଧ୍ୟ ବହୁତ ଗୁଡ଼ାଏ ପରିବର୍ତ୍ତନ ଆସୁଛି ପୂର୍ବରୁ କଣ ହେଉଥିଲା ନା ଯେତେବେଳେ ମୁଁ ଟ୍ୟାପ ପାଣି ପାଉ ପାରୁନଥିଲି ମୋର ବହୁତ ଗୁଡ଼ାଏ ଏଇ ପାଣି ଆଣିବା କ୍ଷେତ୍ରରେ ବହୁତ ସମୟ ନଷ୍ଟ ହୋଇଯାଉଥିଲା ଏବଂ ସେ ପାଣି ଯାହା ଆଣୁଥିଲି ସେ ପାଣି ଗୁଡ଼ିକ ସ୍ୱଚ୍ଛ ଆଉ ନିର୍ମଳ ନଥିଲା ଆଉ ତାକୁ ମୁଁ ଆଣିକି ଖାଇବା ଦ୍ୱାରା କଣ ହେଉଥିଲା ମୋର ଦେହ ମଧ୍ୟ ଖରାପ ହୋଇଯାଉଥିଲା ଦେହ ଅସୁସ୍ଥ ହେଉଥିଲା ଆଉ ଟ୍ୟାପ ପାଣି ପାଇବା ଦ୍ୱାରା କଣ ହେଉଛି ନା ମୁଁ ମୋର ସମୟ ମଧ୍ୟ ବଞ୍ଚି ଯାଉଛି ଆଉ ମୁଁ ସ୍ୱଚ୍ଛ ଆଉ ନିର୍ମଳ ପାଣି ମଧ୍ୟ ପାଇ ପାରୁଛି